ହ୍ୟାଲୋ ଭାଇନା ସାହୁ ହୋଟେଲ୍ରୁ କହୁଥିଲେ ଆଜ୍ଞା ମୁଁ ଧର୍ମେଶ୍ଵର ସୁତାର କହୁଥିଲି ଗତ ଗୁରୁବାର ଆମେ ଯେଉଁ ଅର୍ଡ଼ରଟା ଦେଇଥିଲୁ ତା ପାର୍ସଲ୍ଟା ଆସି ପହଞ୍ଚିଛି ହେଲେ ସେଥିରୁ କିଛି ଜିନିଷ ଆସିନାହିଁ ଆଜ୍ଞା ପନିର୍ ଏବଂ ଆଳୁ ପୋଟଳଟା ଆସିନି ଆଜ୍ଞା ଆମେ ଆପଣଙ୍କୁ ଆଡ଼ଭାନ୍ସ୍ ବି ଦେଇଥିଲୁ ହେଲେ ଆପଣ ସେ ଜିନିଷ କେମିତି ପଠେଇନାହାଁନ୍ତି ଆମେ ଏବେ କ'ଣ କରିବୁ ଆଜ୍ଞା ତୁରନ୍ତ ଆପଣ ପନିର ଏବଂ ଆଳୁପୋଟଳର ବ୍ୟବସ୍ଥା କରନ୍ତୁ ଦଶ ମିନିଟ୍ ଭିତରେ ଯେପରି ଆସି ଆମ ଘରେ ପହଞ୍ଚିବ ଆଜ୍ଞା ତୁରନ୍ତ ଆପଣ ପନିର ଏବଂ ଆଳୁପୋଟଳର ବ୍ୟବସ୍ଥା କରନ୍ତୁ ଆଜ୍ଞା ଯେତେ ଶୀଘ୍ର ହେଇପାରିବ ଆପଣ ଆପଣଙ୍କ ଡେଲିଭରି ବଏଙ୍କ ଦ୍ୱାରା ଆମ ପାଖକୁ ଅର୍ଡ଼ରଟି ଜଲ୍ଦି ପଠାନ୍ତୁ